ହ୍ୟାଲୋ ଆଜ୍ଞା ଏଟା ବିବେକ ମୋବାଇଲ ଦୋକାନରେ ଲାଗିଛି କି ମୁଁ ରାକ୍ଷି କହୁଥିଲି ସେଦିନ ହଁ ହଁ ଆପଣଙ୍କ ପାଖରେ ଗୋଟେ ଚାର୍ଜର୍ ଆଣିଲି ମୁଁ ଆପଣ କେମିତି ଚାର୍ଜର୍ ଦେଇଛନ୍ତି ହଁ କହୁଛନ୍ତି ପାଞ୍ଚ ମାସ ଯିବ ତା'ର ଗ୍ୟାରେଣ୍ଟି ଅଛି ଗୋଟେ ମାସ ବି ଯାଉଁ ହେଇନାହିଁ ଚାର୍ଜ ନେଉ ନାହିଁ ମୋ ଫୋନ ଟିକେ ହଲାଇଲେ ନେଉଛି ନହେଲେ ନେଉ ନାହିଁ ଚାର୍ଜ ଏତେ ଖରାପ ଚାର୍ଜ ଦେଉଛନ୍ତି ଆପଣ ମାନେ କହୁଛନ୍ତି ବିଲ୍ ବି ଦେଇଛନ୍ତି ପାଶ ମାସ ଗ୍ୟାରେଣ୍ଟି ଅଛି ନିଅନ୍ତୁ କିଛି ହବ ନାହିଁ ଦେଇଛନ୍ତି ଆପଣ ଏବେ ଚାର୍ଜ ବି ଗୋଟେ ମାସ ହେଇନି ଠିକ୍ ସେ ଚାର୍ଜ ହଉ ନାହିଁ ନାହିଁ ନାହିଁ ସେଇଟା କୁହନ୍ତୁନି ବିଲ୍ ଅଛି ମୋ ପାଖରେ ହଁ ହଁ ବିଲ୍ ମୋ ପାଖରେ ଅଛି ମୁଁ ରଖୁଛି ଆପଣ ଆପଣ କହିଥିଲେ ମୋତେ ଯେ ପାଞ୍ଚ ମାସ ଗ୍ୟାରେଣ୍ଟି ଅଛି ତା'ର ବିଲ୍ରେ ବି ଲେଖା ଅଛି ପାଞ୍ଚ ମାସ ଗ୍ୟାରେଣ୍ଟି ଅଛି ହଁ ବିଲ୍ ଦେଖ ଅଛି ହେଲେ ଗୋଟେ ମାସେ ବି ଯାଉନାହିଁ ସେ ଚାର୍ଜର୍ ମୁଁ ସେ ରାତିରେ ଚାର୍ଜ ପକାଉଛି ସକାଳ ବେଳେ ଶହେ ଫୁଲ୍ ଚାର୍ଜ ହଉ ନାହିଁ ତିରିଶ ଚାଳିଶ ଏମିତି ରାତିରେ ବସୁଛି

ନାହିଁ ନାହିଁ ସେ ପିନ୍ ପିନ୍ ମୋ ମୋ ଫୋନ ଖରାପ ଠିକ୍ ଅଛି ଅଲଗା ଚାର୍ଜର୍ରେ ଚାର୍ଜ ହେଉଛି ତ ଯେଉଁଟା ମୁଁ ଆଣିଲି ସେଇଟାରେ ଚାର୍ଜ ହଉ ନାହିଁ ସେଟା ଚାର୍ଜର୍ ହିଁ ଖରାପ ଥିବ ଗୋଟେ ମାସ ବି ଯାଇନାହିଁ ସେଇଟା ବିଲ୍ ଖରାପ ହେଇଯାଇଛି ଆଉ ଆପଣ ଦେଖିଛନ୍ତି ବିଲ୍ରେ ପାଞ୍ଚ ମାସ ଗ୍ୟାରେଣ୍ଟି ଅଛି କେମିତି ପାଞ୍ଚ ମାସ ଗ୍ୟାରେଣ୍ଟି ଅଛି ଆପଣ ଏମିତି କାମ କରୁନ୍ତି ଲୋକମାନଙ୍କୁ ଠକାଉଛନ୍ତି ହଁ ହଁ ଠିକ୍ ଅଛି ମୁଁ ଚାର୍ଜର୍ ନେଇ ଆସିବି ଆପଣ ସେ ମୋତେ ଗୋଟେ ଭଲଟା ନୂଆ ଚାର୍ଜର୍ ଦେବେ ସେଟା ଆପଣ ରଖିଦେବେ ଯେଉଁ ଚାର୍ଜର୍ ଭଲ ଥିବ ଯେଉଁଟା ଚାର୍ଜ ହବ ସେଇଟା ଦେବେ ସେ ଖରାପ ଚାର୍ଜର୍ଟା ଦେବେ ନାହିଁ ମୋତେ ଠିକ୍ ଅଛି ହଁ